ଟ୍ରେକ୍ ସମ୍ପୂର୍ଣ୍ଣ ହେବାର ଅନୁଭବ ଅତ୍ୟନ୍ତ ଆନନ୍ଦଦାୟକ ଟ୍ରେକ୍ ସମ୍ପୂର୍ଣ୍ଣ ଟ୍ରେକ୍ ସମ୍ପୂର୍ଣ୍ଣ ହେଲା ପରେ ନିଜ ମନର ମାନସିକ ସ୍ଥିତି ଖୁବ ବହୁତ ଭଲ ହୋଇଥିଲା ମୁଁ ଥରେ ଆମ ପରିବାରଙ୍କ ସାଥିରେ କେଦାରନାଥ ଟ୍ରେକ୍ ମାଧ୍ୟମରେ ଯାଇଥିଲି ସେଠାରେ ସେଠାରେ ଦେଖାଗଲା ଯେ ଗୋଟିଏ ହିଂସ୍ର ଜନ୍ତୁର ପାଦ ଚିହ୍ନ ତାହା ଦେଖି ଆମେ ବହୁତ ଭୟ ପାଇଯାଇଥିଲୁ